ହଁ କହୁଚନ୍ତି କହୁଛି ହଁ ହଁ ନିଶ୍ଚିନ୍ତରେ ନେଇପାରିବେ ମୋ ପାଖରେ ସାବୁନ୍ଠୁ ଆରମ୍ଭ କରି ସବୁ ଅଛି ସାବୁନ୍ଠୁ ଆରମ୍ଭ କରି ସବୁ ଅଛି ସାବୁନ୍ ମେକ୍ଅପ ସାମାନ ପତ୍ର ସବୁ ଅଛି ଆପଣ କେତେ କଣ ନେବେ ସେଇଟା କୁହନ୍ତୁ ମେକ୍ଅପ୍ର ଦେଖନ୍ତୁ ଚୁଡ଼ି ଅଛି ଆଇଲାଇନର୍ ଅଛି ମସ୍କାରା ଅଛି ଲିପ୍ଷ୍ଟିକ୍ ଅଛି ନେଲ୍ପଲିସ୍ ଅଛି ନହେଲେ ଭେରାଇଟି ଭେରାଇଟି ଅଫ୍ କଲର୍ ସବୁ ଅଛି ହେୟାର୍ର କ୍ଲିପ୍ ଯାକ ସବୁ ଅଛି ଇୟର୍ ରିଙ୍ଗ୍ ଅଛି ପାଉଡ଼ର୍ ଅଛି ରିଙ୍ଗ୍ ଅଛି କମର୍ ବ୍ୟାଙ୍କ୍ ଅଛି ହଁ ହଁ ନେଇଯାଆନ୍ତୁ ଆପଣ ରେଟ୍ ସେମିତି କିଛି ନାହିଁ ଆପଣ କେତେ କଣ ନେବେ କୁହନ୍ତୁ ଆପଣ ଯଦି ବେଶୀ ନେବେ ମୁଁ ରେଟ୍ କମେଇ ଦେବି ତା ଛଡ଼ା ମୋତେ ଏବେ ଫୁଲ୍ ପେମେଣ୍ଟ୍ ଦରକାର ନାହିଁ ଆପଣ ଅଧା ପେମେଣ୍ଟ୍ କରିଦିଅନ୍ତୁ ତାପରେ ଆପ ବିକ୍ରି କରିବେ ଲାଭ ହେବ ଯଦି ତାପରେ ମୋତେ ଆଉ ଯେତେ ପେମେଣ୍ଟ୍ ବାକିଥିବ ସେଇଟା ଦେଇଦେବେ ଚୁଡ଼ିର ବହୁତ ଆଇଟମ୍ ଅଛି ଯେମିତିକି ନାଇଟ୍ ତାପରେ କାଚର କାଚର ବି ଅଛି ୱାଚ୍ ବି ଅଛି ସ୍ମାର୍ଟ ୱାଚ୍ ବି ଅଛି

ହଁ ହଁ ହଁ ଏଭେଲେବୁଲ୍ ଅଛି ଟେନ୍ସନ୍ ନାହିଁ ହଁ ହଁ ସବୁକିଛି ପାଇଯିବେ ଆପଣ ଆପଣ ଖାଲି ଆସିକି ଦେଖନ୍ତୁ ଆପଣଙ୍କ ଯେଉଁଟାବି ଦରକାର ସବୁକିଛି ମୋ ଦୋକାନରେ ଅଛି କିଛି ଟେନ୍ସନ୍ ନାହିଁ ହଁ ହଁ ହଁ ସେ ଗୋଲଡ଼େନ କଲର୍ର ତ ଅଛି ସେ ଗ୍ୟାରେଣ୍ଟି ଦେଇପାରିବିନି ମାସେ ଜୋର ହେଲେ ଛଅ ମାସ ଖଣ୍ଡେ ଯିବ ତାପରେ କଲର୍ ଜଲିଯିବ ତାହେଲେ ଆପଣଙ୍କର କେଉଁଟା ଦରକାର କଲର୍ ଜଲିବନି ସେଇଟା ନା କଲର୍ ଜଲିବ ସେଇଟା ହଁ ବହୁତ ଅଛି ପାଇଯିବେ ଗୋଲଡ଼େନ୍ର ଅଛି ସେମ୍ ସିଲ୍ଭର୍ ସିଲ୍ଭର୍ କଲର୍ର ବି ଅଛି ଠିକ୍ ଅଛି କିଛି ପ୍ରୋବ୍ଲେମ୍ ନାହିଁ ଆପଣ ଅଧା ପଇସା ଦିଅନ୍ତୁ ଆଉ ବାଦ୍ ବାକି ଆପଣ ବିକ୍ରି କରିସାରିବା ପରେ ଆପଣ ଦିଅନ୍ତୁ ଭୋଜନ ଟାଇମ୍ କେତେବେଳେ ଆସିବେ କି ହଁ ହଁ ହଉ ଠିକ୍ ଅଛି ରଖିଲି